ମୋର ସର୍ବକାଳୀନ ପ୍ରିୟ ରାନ୍ଧଣା ହେଉଛି ଭାତ ଡାଲମା ଖିରୀ ଖଟା ଏସବୁ ରାନ୍ଧିବାକୁ ମୋତେ ବହୁତ ଭଲ ଲାଗେ

ଏସବୁ ଖାଦ୍ୟ ଖାଇ ସାରି ସେମାନେ ମୋର ମୋତେ ବହୁତ ପ୍ରଶଂସା କରନ୍ତି ତ ସେଇ ଖାଦ୍ୟ ମୋତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ଏମିତି ନୁହେଁ କି ଏଇ ଖାଦ୍ୟକୁ ମୁଁ ସବୁବେଳେ ରୋଷେଇ କରିବି ସବୁବେଳେ ତ ଗୋଟିଏ ଖାଦ୍ୟ କରି ଖାଇ ହେବନି ନା ତ ମୁଁ ସପ୍ତାହକୁ ଦୁଇ ତିନିଥର ରୋଷେଇ କରେ

ପୋଡ଼ପିଠା ଏସବୁ ପିଠା ଭିତରେ ପୋଡ଼ପିଠା କାକେରା ଚକୁଳି ଏସବୁ ତିଆରି କରିବାକୁ ବହୁତ ଭଲ ଲାଗେ ଏହି ସବୁ ଖାଦ୍ୟ ମୁଁ ବହୁତ ପୂର୍ବରୁ ଖାଇ ଆସିଛି ଏବଂ ମୁଁ କରୁଛି ଏବେ ଶିଖି ଯାଇଛି ଏବେ

ହେଲେ କୌଣସି ଜିନିଷ ବାରମ୍ବାର ରୋଷେଇ କଲେ ତା ଦିହରେ କ'ଣ କମି ଅଛି କେଉଁଥିରେ କେତିକି କ'ଣ ପକେଇଲେ ସେଇଟା ରୋଷେଇ କରୁ କରୁ ଧୀରେ ଧୀରେ ସେଇଟା ଭୁଲରୁ ସେଇଟା ଠିକ୍ ହେଲା ଧୀରେ ଧୀରେ ଭୁଲ୍ କରୁ କରୁ ସେଇଟା ଠିକ୍ ହେଇଗଲା ତ ଏସବୁ ଜିନିଷ ରୋଷେଇ କରିବାକୁ ବହୁତ ଭଲ ଲାଗେ ଏଥିରେ ମୋତେ ମସଲିଆ ମସଲିଆ ସବୁ ବେଶୀ ମସଲା ପକାଏ ନାହିଁ ବେଶୀ ମସଲିଆ ଜିନିଷ ଖାଇଲେ ବି ଦେହ ଖରାପ ହୁଏ ତ ଏଥିରେ ଏଥିରେ ବି ମସଲା ଦେବାକୁ ପଡ଼େ ନାହିଁ ତ ସେଥିପାଇଁ ଏହା ଦେହ ପାଇଁ ବହୁତ ଭଲ ହେଇଥାଏ ତ ସେଥିପାଇଁ ମୋତେ ଏସବୁ ଖାଇକି ବି ସମସ୍ତେ ମୋର ପ୍ରଶଂସା କରନ୍ତି କାରଣ ଏଇ ସବୁ ବିନା ମସଲାରେ ହେଇଥାଏ ତ ସେଥିପାଇଁ ଏସବୁ ଖାଦ୍ୟ ଖାଇବାକୁ ବହୁତ ଭଲ ଲାଗେ ଏବଂ ଅନ୍ୟମାନଙ୍କୁ ଖୁଆଇବାକୁ ବହୁତ ଭଲ ଲାଗେ